ମତେ ରୋଷେଇ କରିବାକୁ ବହୁତ ଭଲ ଲାଗେ ସେଥିପାଇଁ ମୁଁ ସବୁବେଳେ ଘର ଆମ ଘରେ ରୋଷେଇ କରେ ଯେହେତୁ ମୁଁ ଘରର ସାନ ସେଥିପାଇଁ ମୁଁ ବି ସବୁବେଳେ ରୋଷେଇ କରେ କାରଣ ମୁଁ ଗୋଟେ ମୁଁ ଚିକେନ କଷା ଦିନେ କରିଥିଲି ଆଉ ସମସ୍ତଙ୍କୁ ଭଲ ଲାଗିଲା ସେଥିପାଇଁ ସେମାନେ ସମସ୍ତେ ଭଲ ସେ ଖାଇଲେ ଆଉ ଦିନେ କ'ଣ ହେଲା ନା ସମସ୍ତେ କହିଲେ ଚିଲି ଚିକେନ କରିଦେ ମୁଁ କେମିତି କ'ଣ କରିବି ମୁଁ ତ କିଛି ଜାଣିନି ସେ ବିଷୟରେ କେମିତି କ୍ୟାପସିକମକୁ କେମିତି କାଟନ୍ତି କେମିତି ପିଆଜକୁ କାଟନ୍ତି କ'ଣ କରନ୍ତି ସେ ବିଷୟରେ ମୁଁ କିଛି ଜାଣିନି ସେଥିପାଇଁ ମୁଁ ୟୁଟ୍ୟୁବ ଦେଖିଲି ୟୁଟ୍ୟୁବରୁ ମୁଁ ଭାବିଲି ଦେଖିକି କରିଦେଲେ ହୁଏ ତ ମୁଁ ସିଏ କରିଦେବି ଜିନିଷ ଟା ସମସ୍ତଙ୍କ ପାଇଁ ଦେଖିଲା ବେଳକୁ ମୁଁ ଦେଖିକି କଲା ବେଳକୁ ମୋତେ ବହୁତ ସମୟ ଲାଗିଲା ସେଥିପାଇଁ ମୁଁ ସେ ବିଷୟରେ କିଛି ଜାଣିନଥିଲି ଯେହେତୁ ଫାଷ୍ଟ ନୂଆ ନୂଆ କରୁଥିଲି ଆଉ ମତେ ଟିକେ ସମୟ ଲାଗିଲା ସମୟ ଲାଗିବାର ମୁଁ ସେଇଟାକୁ ସେମିତି କଲି ଆମ ଘରେ ସମସ୍ତଙ୍କୁ ବି ଚଖାଇଲି ମୁଁ କହିଲି ଦେଖନ୍ତୁ ଆଜି ମୋର ଡେରି ହେଲା ରୋଷେଇ ମତେ ଯେହେତୁ ଭଲ ଲାଗେ ରୋଷେଇ କରିତେ କାରଣ ମୁଁ ଯେହେତୁ ଗୋଟେ ଜିନିଷ ଜାଣିନି ସେଥିପାଇଁ ମୋର ଲେଟ ହେଲା ଲେଟ ହବା ଯୋଗୁଁ ରୁ ବି ଆଜି ସମସ୍ତେ ଡେରିରେ ଖାଇଲେ ସେଇ କଥାକୁ ମୁଁ କହିଲି ମୁଁ ସେଇ ରୋଷେଇକୁ ସାରିଲି ଆଉ ତାପରେ ସେ ଚିଲି ଚିକେନକୁ ନେଇକି ସମସ୍ତଙ୍କୁ ଦେଲି ମୁଁ ରୋଷେଇ ଏତେ ଭଲ ପାଏ କିନ୍ତୁ ଆଜି ମୋର ଡେରି ହେଲା ଯେହେତୁ ଆମ ଘର ଲୋକ କହିଲେ ଆଜି କ'ଣ ଏତେ ରୋଷେଇରେ ଡେରି ଆମକୁ କ'ଣ ଖାଇବାକୁ ମିଳିବନି ମୁଁ କହିଲି ଆଜ୍ଞା ମୁଁ ଏଇ ନେଇକି ଦେବି ସେଥିପାଇଁ ମୋର ଯାହା ବି ୟୁଟ୍ୟୁବରୁ ଦେଖିକି କଲି ତାକୁ ନେଇକି ସମସ୍ତଙ୍କୁ ସେଇ ଇଏ ଦେଇ ଦେଇକି ଆସିଲି ଆଉ